ହଁ କେମିତି ଅଛୁ ମୁଁ ବହୁତ ଭଲ ଅଛି ଶୁଣିଲୁ ନା ନାହିଁ ଲ ଏ ଲୋ ମୁଁ ଘରେ ଯାଉଛି ଶୁଣେ ଏ ସେ ଯେ ମାନେ ମେଳା ଗୋଟେ ହେଉଛି ଶୁଣିଲୁ ପରା ହଁ ଯିବା ନା ଆଉ ନଯାଇ ନାଁ ମୁଁ ଘରେ ଏକା ଅଛି ଦେହ ଟିକେ ଭଲ ନାଇଁ ତ ସେଥିପାଇଁ ଶୋଇଥିଲି ହଁ ହଁ ହଁ ମୁଁ ଖାଇଲି ତୋର କଣ ଦେଖା ଦର୍ଶନ ତୁ କ'ଣ ଯାଉନୁ କି କୋଉଟି ବାହାରେ ବି ବାହାରୁନୁ ଦେଖିନାଇଁ ତୋତେ ମୁଁ କେତେ ଦିନ ହେଲାଣି ହଁ ହଁ ରାତିରେ ହିଁ ଚାଲିବ ଯିବା ଯାଇକି ସବୁ ବୁଲିକି ଆଇବା ହେଲା ବର୍ଷକରେ ଥରେ ତ ହେଉଛି ଆଉ କେବେ ଯାଉଛୁ ନା କ'ଣ ଯେ ଡ଼େଲି ଡ଼େଲି ଯିବା ସେଠି ଦେଖ ଏତେ ମାନେ ମୁଁ ମୋର ସାଙ୍ଗ ଗୋଟେ ମାନେ ପଚାରିଲି ତାକୁ ବହୁତ ଭଲ ଭଲ ଜିନିଷ ମାନେ ବି ଆସୁଛି ହେଲାକି ହଁ କରିଥିଲା ସିଏ ଆସିଛି ମାନେ ବହୁତ ଭଲ ଭଲ ଡ୍ରେସ୍ ଝୁମ୍କାଫୁମ୍କା ତାପରେ ମାନେ ଘର ସଜେଇବାଟା ମାନେ ବହୁତ କିଛି ହେଲାକି ଗଲେ ଏକା ଜାଣିହେବ ଦେଖିହେବ ତୁ କ'ଣ ପିନ୍ଧିବୁ ତୁ କ'ଣ ପିନ୍ଧିବୁ ହାଁ ଯାତ୍ରାରେ ଗଲେ ସେ କୁର୍ତ୍ତୀଫୁର୍ତ୍ତି ଏଇଟା ମୋର ନାହିଁ ଓନଲି ଜିନ୍ସ ହେଲା କମ୍ଫଟେବୁଲ୍ ଫିଲ୍ ହେବ

ନାଇଁ ନାଇଁ ନାଇଁ ବାଇକ୍ରେ ହିଁ ଯିବା ବାଇକ୍ରେ ଯିବାଟା ମଜା ଜାଣିଛୁ ନା ନାଇଁ ରାତିରେ ଯିବା ବାଇକ୍ରେ ସବୁ ଭଲ ଲାଗିବ ଆସିବେନା ବିକି ସବୁ ଏମାନେ ବିକି ଶୁଣେ ଶୁଣେ ଶୁଣେ ଶୁଣେ କିଏ କିଏ ଯିବା ମୁଁ କହୁଛି ଶୁଣେ ବିକି ହେଲା ପୁରା ରାହୁଲ ତାପରେ ଆମର ସେ ରିଙ୍କି ଦିଦି ତାପରେ ସିଲୁ ତାପରେ ଆଉରି କିଏ ସେ ଜଗନ୍ ଏମାନେ ସବୁ ଯିବେ ହେଲା ତ ବାଇକ୍ ନବା ବାଇକ ନେଇକି ଚାରି ଲୋକ ଦୁଇ ତିନି

ମୋର ବି ତ କିଛି ବି ନାଇଁ କାମ ତ ସବୁ ସରିଗଲାଣି ଆଉ ସେଇଟି ଯିବି ସେଇଟିତ ଖାଲି ଝୁମକା ମାନ ଦେଖିଲେ ଓହ ତୁ ଝୁମକା ତ ନଆଣିଲେ ରହିହେବନି ନା ସେଥିପାଇଁ କହୁଥିଲି ଆଉ ଭଲ ଭଲ ମାନେ ସବୁ ସାମାନ୍ ଆସିଛି ଜାଣିଛୁ କି ନାଇଁ ହଁ ମୋର ସାଙ୍ଗକୁ ଗୋଟେ କଲ୍ କରିଥିଲି ସେ ମୋତେ କହିଲା ଆଜି ଆସ ପରା କହିଲା ମୁଁ କହିଲି ଆଜି ନାଇଁ ହଁ ଆଜି ନାଇଁ ଆଉରି କେବେ ଗୋଟେ ଆଇବି ବୋଲି କିନା କହିଲି ହେଲା ଆଜି ହଁ ଡ଼୍ୟାନ୍ସ ପୋଗ୍ରାମ୍ ଡ଼୍ୟାନ୍ସ ପୋଗ୍ରାମ୍ ମିଶା ଆସିଛି ହଉ ତୁ ତୁ କ'ଣ ପିନ୍ଧୁଛୁ କି ଆଉ ଭଲ ଅଛନ୍ତି ପରା ତମର ସବୁ ଘରେ ହଉ ଆଉ କୋଣାର୍କ ବି ଏଇଟା କହିବାର ଥିଲା ବହୁତ ଏକ୍ସସାଇଟେଡ଼୍ ଅଛି ସିଆଡ଼େ ଯିବାପାଇଁ ହଉ ଯିବା ଆଉରି ମୁଁ ତୋତେ କଲ୍ କରିବି ହେଲା କଲ୍ କରିବି ଆଉ ବିକୁକି ବି କହିଦେ ହେଲା ମିଶିକି ଯିବା ସବୁ ତାକୁ କହ ରହ ର